ଘର ପାଇଁ ଶୌଚାଳୟ ନିହାତି ଆବଶ୍ୟକ ଶୌଚାଳୟ ବିନା ଆମେ ରହିବା ବହୁତ କଷ୍ଟ ଆମ ଘରେ ଶୌଚାଳୟ ଅଛି ଆମେ ତା'ର ବ୍ୟବହାର ମଧ୍ୟ କରୁ ଛୁଆ ଛୋଟ ଛୁଆ ହେଉ ବୃଦ୍ଧ ଲୋକ ସମସ୍ତେ ଆମେ ବ୍ୟବହାର କରୁ ତା ରହିବା ଦ୍ୱାରା ଆମେ ବହୁତ ଲାଭ ପାଉଛୁ ବୃଦ୍ଧା ମଣିଷ ତମ ଛୋଟ ଛୁଆ କିମ୍ବା ଆଉ ବୟସ୍କ ମଣିଷ ହେଉ ଯେତେବେଳେ ଦେହ ପା ଖରାପ ହୋଇଥାଉ କିମ୍ବା ଏମିତି ଭଲ ସମୟରେ ପାଇଖାନା ମାଡ଼ିଲେ ସମସ୍ତେ ଶୌଚାଳୟକୁ ଯାଇଥାନ୍ତି ଏବଂ ତା'ର ଫାଇଦା ମଧ୍ୟ ଆମେ ପାଇଥାଉ ଯଦି ନଥାନ୍ତା ତାହେଲେ ଆମେ ବହୁତ ଅସୁବିଧା ଅନୁଭବ କରିଥାନ୍ତେ ବିଶେଷ କରି ବର୍ଷା ଦିନମାନଙ୍କରେ ଯେଉଁ ସାପ ବିଛା ରାତିର ଯେଉଁ ବାହାରେ ତା ଦାଉରୁ ଆମେ ରକ୍ଷା ପାଉ ବାହାରକୁ ଗଲେ କ'ଣ ହୁଏ ନା ରାତିରେ ବର୍ଷା ହେଉଥାଏ ତା ସାଙ୍ଗରେ ସାପ ବିଛା ବୃଦ୍ଧ ଲୋକଙ୍କୁ କିମ୍ବା ଛୁଆମାନଙ୍କ ହେଉ ବହୁତ ଅସୁବିଧା ଅନୁଭବ ହୋଇଥାଏ ଘରେ ଶୌଚାଳୟ ରହିଲାରୁ ଆମେ ବହୁତ ସୁବିଧା ଅନୁଭବ କରୁଛେ ତା ଫଳରେ ଜୀବାଣୁ ମଧ୍ୟ ଚାରିଆଡ଼େ ହେଉନାହିଁ ଏବଂ ବିଭିନ୍ନ ରୋଗ ଦାଉରୁ ମଧ୍ୟ ଆମେ ରକ୍ଷା ପାଇପାରିଛେ ପରିବେଶ ସଫା ମଧ୍ୟ ରହୁଛି ଏବଂ ଆମ ଚତୁର୍ପାର୍ଶ୍ଵ ଘରର ଚତୁର୍ପାର୍ଶ୍ଵ ମଧ୍ୟ ସଫା ରହୁଚି ବାହାରେ ଝାଡ଼ା ଫେରିଲାରୁ ଆମକୁ ଅପରିଷ୍କାର ହେଉଥିଲା ଏବେ କିନ୍ତୁ ତା ଦାଉରୁ ଆମେ ରକ୍ଷା ପାଇ ପାରୁଛେ